ବିଣା ହାରମୋନିୟମ ତବଲା ଆଦି ବାଦ୍ୟ ଯନ୍ତ୍ର ସହିତ ମୋତେ ଗୀତ ଗାଇବାକୁ ଭାରି ପସନ୍ଦ ଲାଗେ ବିଣାର ସ୍ୱର ବହୁତ ସୁମଧୁର ଲାଗେ ଶୁଣିବା ପାଇଁ ଏବଂ ସେଇ ବାଦ୍ୟ ବାଜିଲେ ମୁଁ ନିଜକୁ ଆଉ ସମ୍ଭାଳି ରଖିପାରେ ନାହିଁ ଗୀତ ନ ଗାଇ ରହିପାରେ ନାହିଁ ବିଣାର ବାଦ୍ୟ ବାଜି ବାଜିବା ସହ ତା ସହିତ ହାରମୋନିୟମ ଏବଂ ତବଲା ବାଜିଲେ ଆପେ ଆପେ ମୋ ପାଟିରୁ ଗୀତ ବାହାରି ଆସେ